ଦୋକାନୀ ଭାଇ ଆପଣଙ୍କ ଦୋକାନରୁ ଗୋଟେ ଜୋତା ନେଇଥାନ୍ତି ଆଉ ମୋର ତ ଦେହ ଅସୁସ୍ଥ ଗୋଡ଼ଟା ଅସୁସ୍ଥ ପାଇଁ ମୁଁ ଜୋତା ଚାହୁଁଛି ଚାରିଆଡ଼େ ବାଲେଶ୍ଵରରେ ଟାଉନରେ ଘୁରି ସାରିଲିଣି ଆଉ ଆପଣଙ୍କ ଦୋକାନରୁ ମୋର ସାଙ୍ଗ କହିବାରୁ ଆପଣଙ୍କ ଦୋକାନ ପାଖରେ ଆସି ପହଞ୍ଚିଲି ଆପଣ ଯଦି ମୋତେ ଜୁ ଜୋତାଟା ଆଣି ଦିଅନ୍ତେ ବହୁତ ଭଲ ହୁଅନ୍ତା ଗୋଡ଼ଟା ବଥା କରୁଛୁ ମୋତେ ଚାଲିଲା ବେଳକୁ ପାଦ ବହୁତ ବଥା କରୁଛି ଠିକ୍ ଅଛି ସେହିଭଳିଆ ଜୋତା ମୋର ଦରକାର ଯେଉଁଟା କି ହାଲୁକା ହେଇଥିବ ମୁଁ ପିନ୍ଧିକି ଆରାମରେ ଚାଲି ପାରିବି କାମ ଫାମ କରିପାରିବି ଆଡ଼ଭାନ୍ସ୍ ଦେଲେ ସେ ଜୋତା କେତେ ଆସିବ ଦୁଇ ହଳକୁ ବାରଶହ ଆଜ୍ଞା ଛଅଶହ ଟଙ୍କା ଏବେ ନଦେଲେ କ'ଣ ଆପଣ ଆଣିବେନି ଟିକେ ଆଣି ଦେଇଥିଲେ ଭଲ ହେଇଥାନ୍ତା ମୋ ପାଖରେ ତ ଏବେ ପଇସା ଟିକେ ନାହିଁ ଦୁଇଦିନ ପରେ ଯାଇକି ଆପଣଙ୍କୁ ଟଙ୍କା ଦେଇ ଦେବି

ହଉ ଠିକ୍ ଅଛି ଦୁଇ ହଳ ଜୋତାର ରେଟଟା ମୋତେ ଟୋଟାଲ୍ କୁହନ୍ତୁ ନା ଜୋତା ଆସିଲାପରେ ତା'ହେଲେ ମୁଁ କାଲି ଆପଣଙ୍କୁ ଦୁଇଶହ ଟଙ୍କା ଆଡ଼ଭାନ୍ସ କରିବି ଆଉ ଏତେ ପଇସା ତ ନାହିଁ ଆପଣ ଯେତିକି କହୁଛନ୍ତି ମୋ ପାଖରେ ନାହିଁ ଆଉ ମୋର ରିକୁଏଷ୍ଟ୍ ମୁଁ ଦୁଇଶହ ଟଙ୍କା ଦେଉଛି ଆପଣ ଜୋତା ଆସିଗଲେ ମୁଁ ଆପଣଙ୍କୁ ରେଷ୍ଟ୍ ଟଙ୍କା ଦେଇଦେବି ଯାହା ହେଇଥିବ ନା କ'ଣ କହୁଛନ୍ତି ଭାଇ ଆଜି ତ ମୋ ପାଖରେ ପଇସା ନାହିଁ ମୁଁ ଆଜି ଚେଷ୍ଟା କରିକି କାଲି ଆପଣଙ୍କ ଦୋକାନକୁ ପୁଣି ଆସିବି ଆଉ ମୁଁ ଆଡ଼ଭାନ୍ସ ଦେବାର କେତେଦିନ ପରେ ମୋତେ ଜୋତାଟା ମିଳି ପାରିବ ପାଞ୍ଚଦିନ ହେଲାକୁ ଭାଇ ବହୁତ ଲେଟ୍ ହେଇ ଯାଉଛି ପାଦ ତ ବହୁତ ବଥା ମୁଁ ଏ ଘରକୁ ଏକୁଟିଆ ଲୋକ କେମିତି କରିବି ମୋତେ ଟିକେ ତା ପୂର୍ବରୁ ମିଳିଗଲେ ଭଲ ହୁଅନ୍ତା ହଉ ଠିକ୍ ଅଛି ଭାଇ ତା'ହେଲେ ମୋତେ ପାଞ୍ଚ ଦିନ ପରେ ଆଣି ଦେଇଦେବେ ତ ଆଜ୍ଞା ଆଜ୍ଞା ରଖୁଛି ଭାଇ